ପାଞ୍ଚ ଛଅ ଦୁଇ ହଜାର ତେଇଶି ଦଶ ସାତ ଦୁଇ ହଜାର ତେଇଶି ଏଗାର ଆଠ ଦୁଇ ହଜାର ତେଇଶି ଅଠର ନଅ ଦୁଇ ହଜାର ତେଇଶି ଏକ ଦୁଇ ଦୁଇ ହଜାର ଚବିଶି